କ୍ରୀଡ଼ା କ୍ଷେତ୍ରରେ ପ୍ରୋତ୍ସାହିତ କରିବା ପାଇଁ ସରକାର ଅଧିକ ଅର୍ଥ ଖର୍ଚ୍ଚ କରୁଛନ୍ତି ଅଧିକ ପାଣ୍ଠି ବି ଦଉଛନ୍ତି କିନ୍ତୁ ତାହା ଠିକ୍ ଭାବେ ସଦୁପଯୋଗ ହେଇପାରୁନାହିଁ ଏବେ ଦେଖନ୍ତୁ ସରକାର କ୍ରୀଡ଼ା ପ୍ରତି ପ୍ରତ୍ୟେକ ସ୍କୁଲ୍କୁ କ୍ରୀଡ଼ାପତି ପଇସା ଦଉଛନ୍ତି କିନ୍ତୁ ସେଗୁଡ଼ାକ ସବୁ ନେତା ରାଜନେତା ବ୍ଲକ୍ ସ୍ତରର ଲୋକ ବିି ଡ଼ି ଓ ସବୁ ଖାଉଛନ୍ତି ଆମେ ଯେତେବେଳେ ଆମ ଟାଇମ୍ରେ ପାଠ ପଢ଼ୁଥିଲୁ ସେ ଟାଇମ୍ରେ ସରକାର ବହୁତୁ କ୍ରୀଡ଼ା ପ୍ରୋତ୍ସାହନ ପାଇଁ ଗୋଟେ ତ୍ରିଶୁଳ ଦିଅନ୍ତି ଧାଇଁ ଧାଇଁ ଯିଏ ଛାଡ଼ିବ ରିଙ୍ଗ୍ ଗୋଲ୍ଡ ଦିଅନ୍ତି ରିଙ୍ଗ୍ ଗୋଲ୍ଡ ଦଉଥିଲେ ବ୍ୟାଡ଼ମିଟନ୍ ଦଉଥିଲେ ବିଭିନ୍ନ ପ୍ରକାର ଖେଳ ଦଉଥିଲେ ଖେଳର ସାମଗ୍ରୀ ଦଉଥିଲେ କିନ୍ତୁ ଆଜି ତ ପିଲାମାନେ ଯାଉଛନ୍ତି ପାଞ୍ଚଟାକୁ ଭାତ ଡାଲି ସରକାର ଦଉଛନ୍ତି କି ନାହିଁ କ'ଣ ସେଗୁଡ଼ାକ ତ ଆମକୁ ଜଣା ନାହିଁ ଫିର୍ବି ମୁଁ ଯାହା ଭାବୁଛି ସରକାର ଦଉଥିବେ ଆଗ ବହୁତ ଗୁଡ଼ାଏ ଖେଳ ଦଉଥିଲେ ବହୁତ ଗୁଡ଼ାଏ କ୍ରୀଡ଼ା ପାଇଁ ଖର୍ଚ୍ଚ କରୁଥିଲେ କିନ୍ତୁ ସେଗୁଡ଼ାକ ସବୁ ନେତା ରାଜନେତା ଖାଇ ଦଉଛନ୍ତି କ୍ରିକେଟ୍ କ୍ରିକେଟ୍ ପାଇଁ ବି ବହୁତୁ ଦଉଛନ୍ତି ସରକାର ସବୁ କ୍ଷେତ୍ରରେ ସରକାର ଆଜିର ଆଗ ସରକାର ଆଗ ଜଣେ ଯଦି ରେ ସରକାର ସେତେ ପାଣ୍ଠି ଆସୁନଥିଲା ଆଗ ସେତେ ପଇସା ନଥିଲା ଆଗ ଜଣେ ଯଦି ସରପଞ୍ଚ ହୁଏ ସେ ତାର ଘରର କିଛି ଜମିିବାଡ଼ି ବିକ୍ରି ରାଜନୀତି କରୁଥିଲେ କିନ୍ତୁ ଆଜି ଯିଏ ଯଦି ସରପଞ୍ଚଟେ ହେଉଛି ବା ଏମ୍ଏଲ୍ଟେ ହେଉଛି ସେଇ ସାତ ପିଢ଼ି ଯାଏ ତାର ଖାଇବାର ଅଭାବ ରହୁନାହିଁ କେଉଁଠୁ ଏଇ ପଇସା ସରକାର ଦଉଥିବା ପଇସା ହିଁ ଖାଇକିରି ଲୁଟି କରିକିରି ଆଜି ଅଛନ୍ତି ତେଣୁ ପ୍ରତ୍ୟେକ ଗାଁରେ କ୍ରୀଡ଼ା ପାଇଁ ଯଦି ସରକାର ଆଉ କିଛି ଅବଦାନ ଦିଅନ୍ତି ଉନ୍ନତି ଆଣନ୍ତି ପ୍ରତ୍ୟେକ ଗାଁ ଗହଳିରେ କ୍ରୀଡ଼ା ପାଇଁ ସରକାର ପଇସା ଦିଅନ୍ତିନି ତେଣୁ ଆସୁଛି କିନ୍ତୁ ଖାଇଦିଅନ୍ତି ସରକାରଙ୍କୁ ଅତି ନିବବେଦନ ଯେ ଆମେ ପଢ଼ିଲା ଟାଇମ୍ରେ ଯେଉଁ ସରକାର ଅର୍ଥ ଦଉଥିଲେ ସ୍କୁଲ୍କୁ ବା ଗାଁକୁ ଖେଳ କ୍ରୀଡ଼ା ପାଇଁ ଯଦି ଏବେ ଦେବେ ପ୍ରତ୍ୟେକ ଗାଁର ଉନ୍ନତି ଆସିବ ଖେଳମାନେ ପିଲାମାନେ ଆଗକୁ ବଢ଼ିବେ ଏବଂ ପିଲାମାନେ ଆଗୁକୁ ଭଲ କ୍ରୀଡ଼ା ପାଇଁ ଉତ୍ସାହିତ ହେବେ